ଆମ ଏ ଅଞ୍ଚଳରେ କେତେକ ପ୍ରସିଦ୍ଧ କଳାକାରମାନେ ଅଛନ୍ତି ଯାହା ଦ୍ୱାରା ଆମେ ନିଜକୁ ଗର୍ବ ଅନୁଭବ କରିଥାଉ ଆମ ଏହି ଅଞ୍ଚଳରେ କାରିଗରମାନେ ଆମ ଅଞ୍ଚଳ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ବା ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜନ କରିଛନ୍ତି ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ଏବଂ ଗାଧବାକତ୍ରା ପଞ୍ଚାୟତ ଅନ୍ତର୍ଗତ ଯେତେକ ଜନସାଧାରଣ କଳା ପ୍ରତି ଇଚ୍ଛୁକ ସେମାନେ ତାଙ୍କର କଳାକୁ ପରିପ୍ରକାଶ କରିବା ପାଇଁ କଳାକାରମାନଙ୍କ ପାଖରେ ଯାଇକି ଗୁହାରୀ କରିଥାନ୍ତି ଏବଂ ସେ ଦେଖି ସେହି କଳାକାରମାନେ ବହୁତ ପର୍ବପର୍ବାଣି କୌଣସି ଅନୁଷ୍ଠାନରେ ତାଙ୍କର କଳାକୁ ପ୍ରଦର୍ଶନ କରାଇଥାନ୍ତି ଏବଂ ଏହା ନେଇ ଆମେ ନିଜକୁ ଗର୍ବ ଅନୁଭବ କରିଥାଉ କଳାକାରମାନେ ଏବଂ କାରିଗରମାନେ ମୈଦଲପୁରଠାରେ ଗୋଟାଏ ଶିବିର ମଧ୍ୟ ଅଧିବେଶନ କରିଅଛନ୍ତି ସେଠାରେ ଯାଇ ଆମେ ତାଙ୍କ ପରାମର୍ଶ ଅନୁସାରେ ଆମେ ନିଜେ ଡ୍ୟାନ୍ସ ଗୀତ ଭଳି ଅନେକ ପ୍ରକାର କଳା ଆମେ ଶିଖିଅଛୁ ଏବଂ ଏହି ଶିଖିବାକୁ ନେଇ କଳାକାରମାନେ କିଛି ଅର୍ଥ ମଧ୍ୟ ନେଇଥାନ୍ତି ଏବଂ ଆମେ ଏହି ଅର୍ଥ ଦେବାରେ ତିଳେ ହେଲେ ଅସକ୍ଷମ ହୋଇନୁ ଏବଂ ଆମେ ସମସ୍ତେ ତାଙ୍କ କଳାକୁ ସମ୍ମାନ ଏବଂ ଆଦର ସହିତ ଗ୍ରହଣ କରିଥାଉ ଏବଂ ଏ ନେଇ ଆମ ମୈଦଲପୁର ଏବଂ ଗାଧବାକତରା ଅଞ୍ଚଳ ବାସି ସମସ୍ତେ ଗର୍ବ ଅନୁଭବ କରିଥାଉ